ଗ୍ରାମାଞ୍ଚଳରେ ମୁଖ୍ୟତଃ ଖେଳକୁ ବହୁତ ଗୁରୁତ୍ୱ ଦିଅନ୍ତି ସାଧାରଣତଃ ଆମ ଗ୍ରାମରେ ମଧ୍ୟ ବହୁତ ଗୁରୁତ୍ୱ ଦିଅନ୍ତି ଯେପରିକି ଆମର ଖେଳ ଋତୁ ଅନୁଯାୟୀ ଯେପରିକି କ୍ରିକେଟ୍ ଭଲି ଫୁଟ୍ବଲ୍ ହକି ଇତ୍ୟାଦି ଆମେ ମୁଁ ମଧ୍ୟ ଏକ ଖେଳାଳି ମୁଁ ଫୁଟ୍ବଲ୍ ଖେଳେ ଆମର କିଛି ଖେଳ ହୁଏ ଏବଂ ଆମେ ଯେଉଁଠିକୁ ଏଣ୍ଟ୍ରି କରୁ କିମ୍ବା ଆମେ ଖେଳିବାକୁ ଯାଉ ତ ଗାଁ ଲୋକ କୁହନ୍ତି ବାବୁରେ ଭଲସେ ଖେଳିବ ଆମର ଗାଁ ରଖିବ ଗାଁ ନାମ ରଖିବ ଆମେ ସେହିଭଳି ଯାଇକରି ଖେଳୁ ଏକ ମଧ୍ୟ ମୁଁ ମଧ୍ୟ ଆମ ଟିମ୍ ମଧ୍ୟ ଯାଇ ବେତନଟିରେ ପ୍ରାଇଜ୍ ଆଣିଛି ବାରିପଦା ଏବଂ ଭୁବନେଶ୍ୱର ଏହି ବହୁତ ବଡ଼ ବଡ଼ ମଧ୍ୟ ଖେଳ ଯାଇଛୁ ଓ ଆମକୁ କୁହନ୍ତି ଯେ ବାବୁ ଭଲସେ ଖେଳିବୁ ଏମିତି କଲେ ଏମିତି ହେବ କିଛି ଭୁଲ୍ ହୋଇଗଲେ ମଧ୍ୟ ଆମକୁ ବୁଝାଇ ଦିଅନ୍ତି ଯେ ବାବୁ ଏମିତି କରିଥାନ୍ତେ ଏମିତି ହୋଇଥାନ୍ତା ସେହିଭଳି ଆମର ଖେଳକୁ ବହୁତ ଗୁରୁତ୍ୱ ଦିଅନ୍ତି ଏବଂ ଆମ ଗାଁରେ ମଧ୍ୟ ଏକ ଖେଳ ହୁଏ ସେଥିରେ ଆମେ ମଧ୍ୟ ମେମ୍ବର୍ ଅନୁସାରେ ରହିଥାଉ ଓ ଆମ ଗାଁରେ ଚାନ୍ଦା କରି ଇଏ ଏକ ଅନୁଷ୍ଠାନ କରି ଆମ ଗାଁରେ ଖେଳ କରାହୁଏ ଏବଂ ଶାନ୍ତି ଶୃଙ୍ଖଳା ମଧ୍ୟରେ ଖେଳ ଯେମିତି ଭଲସେ ହେଉ ଏବଂ ଲୋକ ମଧ୍ୟ ସମସ୍ତେ ଭଲ ଭାବେ ଦେଖିପାରନ୍ତୁ ଏବଂ ଏନ୍ଜଏ କରିପାରନ୍ତୁ ସେହିଭଳି ଆମେ ମେମ୍ବର୍ ହୋଇକରି ଦେଖିଥାଉ ଓ ଯେପରିକି ଖେଳ ଭଲସେ ହେଇ ଏବଂ ଭଲସେ ସବୁ ଲୋକ ଅନୁଭବ କରନ୍ତି ଯେ ଖେଳ ଯାଇ ଦେଖି ଯାଇଥିଲୁ ଶାନ୍ତି ଶୃଙ୍ଖଳା ବହୁତ ତା'ହେଲେ ଆମର ଗାଁର ନାମ ରହିବ ସେହିଭଳି ଆମେ ଯେଉଁଠି ଖେଳିତେ ଯାଉ କିମ୍ବା କିଛି ଅସୁବିଧା ହୋଇଗଲା ଏଣ୍ଟ୍ରି କରିବା ପାଇଁ କିଛି ପଇସାର ଅଭାବ ରହିଗଲା ତ ଗାଁ ଲୋକଙ୍କୁ କିମ୍ବା ଗାଁ ମେମ୍ବର୍କୁ କହିଲେ ଆମକୁ କୁହନ୍ତି ଠିକ୍ ଅଛି ଆମେ କିଛି ଯଦି ସହଯୋଗ କରିପାରିବୁ ଆମେ ସହଯୋଗ କରିବୁ ଏବଂ ସେମାନେ ମଧ୍ୟ ସହଯୋଗ କରନ୍ତି ଆମକୁ ଖେଳିବାକୁ ପଇସା ଦିଅନ୍ତି ମଧ୍ୟ